ହଁ ମୁଇଁ ଯେତେବେଲେ ମୋବାଇଲ୍ କେ ଦେଖିଲି ମାନେ ଇଂଲିଶି ବାହାରିଲା ବୋଲେ ଫିର୍ କାଣ ବାହାରିଛି ବୋଲି ମୁଇ ତ ଇଂଲିଶ୍ ନା ପଢ଼ି ସେଥିର୍ ଲାଗି ମୋବାଇଲ୍ କେ ଫିର୍ ଯେତେବେଲେ ଚଲାଲି ସେତେବେଲେ ସେଥିରେ ଓଡ଼ିଆଟି ବାହାରିଲା ସେଇଟା ମୁଇଁ ଜାନି ପକେଇଲି ଆରେ ମୁଇଁ ଅମାମନା ଯିବି ବୋଲି ବାହାକୁ ଥିଲି ସେ ଗାଁକେ ମୁଇଁ ନା ଦେଖିଁ ବୋଲେ ମୋବାଇଲ୍ କେ ଯେତେବେଳଲେ ସିମ୍ ପକେଇଲି ସେ ମୋତେ ରାସ୍ତା ପୁରା କ୍ଲିୟର୍ କରି କିରି ବାଟ୍ ବତେଇ କିରି ପହଞ୍ଚେଇ ଦେଲା ବୋଲି କିରି କହିଲି ଆଉ ଯେମିତି କି ମୁଇଁ ପହଞ୍ଚି ଗଲିଁ ତାମାନେ ଆଉ ସେଦିନ ମୋର ଯେତେ କାମ୍ ଦାମ୍ ଥିଲା ସବୁ ସାରି କିରି ଫେର୍ ମୁଇଁ ନିଜେ ରିଟର୍ଣ୍ଣ ମୋର୍ ଘର୍କେ ପଳେଇ ଆଇଛି ବୋଲି ଆର୍ କେ